ମୁଁ ଗୋଟେ ସାର୍ଟ ଟେ କିଣିକି ଆଣିଲି ସେ ସାର୍ଟ ପଇସା ଦେଇକି ଆଣିଲି ଦୁଃଖ ଲା ଖର୍ଚ୍ଚ ହେଲା ଦୁଃଖ ନାହିଁ କିନ୍ତୁ ଡ୍ରେସ ଟା ପସନ୍ଦ ନାହିଁ ୟେ ମାନେ କଲର୍ ଛାଡ଼ି ଯାଉଛି ଲୋକ ଦେଖିଲେ ଭଲ ଲାଗୁନାହିଁ କିଛି ନାହିଁ ଡିଜାଇନ୍ ନାହିଁ କିଛି ଇଏ ନାହିଁ ଯାନୀ ଯାତ୍ରା ବି ଯିବି ବୋଲି ବହୁତ ଭାବିଛି ହେଲେ ଯାଇପାରୁନି କିଛି ନାହିଁ ମୋର ସେହିଟା ଗୋଟେ କେ ଡ୍ରେସ ଥିଲା କ'ଣ କରିବି ଆଉ ଡ୍ରେସ ଗୋଟେ ଆଣିବି ବୋଲି ଭାବୁଛି ଆଣିପାରୁ ନାହିଁ କିଛି ନାହିଁ କଲର୍ ଫେଡ଼୍ ଅଛି ଚିରିଗଲାଣି ଆଉ ଷ୍ଟାଇଲ ନାହିଁ କିଛି ନାହିଁ ସିମ୍ପଲ୍ ହୋଇକି ଅଛି ଆହୁରି ସିଲା ବି ଭଲ ହୋଇନି କିଛି ନାହିଁ ହଁ ତାପରେ ଗାଁ ଲୋକ ମନା କରୁଛନ୍ତି ପିନ୍ଧନାହିଁ କିଛି ନାହିଁ ସେ ସାର୍ଟ ଟା ଭଲ ନାହିଁ ଭଲ ଦିଶୁନାହିଁ କିଛି ନାହିଁ ସାଙ୍ଗସାଥି ମନା କରୁଛନ୍ତି ଭଲ ମାନୁନାହିଁ କିଛି ନାହିଁ କ'ଣ ପାଇଁ ଡ୍ରେସ ଟା କିଣିକି ଆଣିଲୁ ଏତେ ଟଙ୍କା ଦେଇକି